ହ୍ୟାଲୋ ସାର୍ ମେଘନା ଟ୍ରାଭେଲ୍ ଏଜେନ୍ସିକେ ଲାଗିଛ ତ ମୁଇଁ ମୁଇଁ ଫଟାମୁଡ଼ା ବଲାଙ୍ଗୀରରୁ ମାମିନା ସାହୁ କହୁଥିଲି ତ ଆମର ପରିବାର ଲୋକ ଆଉ ମୋର୍ ସାଙ୍ଗମାନେ ଗୋଟେ ପର୍ଯ୍ୟଟନସ୍ଥଲୀକି ବୁଲି ଯିବାର୍ ଲାଗି ଚାହୁଁଛନ୍ତିତ ପୁରୀ କେ ଜିମୁ ବୋଲି ଭାବୁଛନ୍ତିତ ଆପଣଙ୍କର ଆପଣଙ୍କୁ ମୁଇଁ ସେଥିଲାଗି କଲ୍ କରିଥିଲି କି ବଡ଼ ଭ୍ୟାନ୍ଟେ ବୁକ୍ କରିବାର୍ ଲାଗି ସେ ଭ୍ୟାନ୍ରେ ଭଲ ରୁ ଅଠରଟା ସିଟ୍ ଥିବା ଦରକାର ସବୁ ସିଟ୍ରେ ସିଟ୍ ବେଲ୍ଟ ଲାଗିଥିବା ଦରକାର ଆଉ କିଲୋମିଟର୍ ପିଛା କେତେ ଟଙ୍କା ନଉଛନ୍ ଆଉ ଫଟାମୁଣ୍ଡାରୁ ପୁରୀ ପୁରୀ ତ ଭୋଡ଼ା କେତେ ନେବେ ସେଥିର୍ ବିଷୟରେ ଜାନିବାର୍ ଲାଗି ମୁଇଁ ଆପଣଙ୍କୁ କଲ୍ କରିଛେଁ ଆଉ ଯଦି ଫଟାମୁଣ୍ଡାରୁ ପୁରୀ ପୁରୀକି ଯିବାର୍ ଲାଗି ଦୁଇ ତିନି ଦିନ ଲାଗିଥିବାରୁ ମୁଇଁ ଡ୍ରାଇଭର୍ ଗୁଟେ ଭଲଟା ହେବା ଭଲଟା ହେବାର୍ କଥା ଆଉ କିଛି ନିଶାଦ୍ରବ୍ୟ ନେଇ ଖୋଥିବାର୍ କଥା କାହିଁଲେ କି ଦୁଇ ତିନି ଦିନର ରାସ୍ତା ତ କିଛି ଦୁର୍ଘଟଣା ନି ହେବାର କଥା